ହ୍ୟାଲୋ ଆପଣ ଓଲାରୁ କହୁଛନ୍ତି ଆଜ୍ଞା ମୁଁ ଅଞ୍ଜଳି ବେହେରା କହୁଥିଲି ପାଣିକୋଇଲିରୁ ଆସନ୍ତାକାଲି ମୁଁ ଯାଜପୁର ରୋଡ଼ ରେଲୱେ ଷ୍ଟେସନକୁ ଯିବାକୁ ଚାହୁଁଛି ଆପଣଙ୍କ ଅଟୋଟିକୁ ମୁଁ ବୁକ୍ କରିବାକୁ ଚାହୁଁଛି ମୋତେ ପାଣିକୋଇଲିରୁ ନେଇ ଯାଜପୁର ରୋଡ଼ ରେଳଷ୍ଟେସନରେ ଛାଡ଼ିବା ପାଇଁ ଆପଣ ଆପଣଙ୍କ ଭଡ଼ା ମଧ୍ୟ କୁହନ୍ତୁ ଏବଂ ଯଥା ଶୀଘ୍ର ପହଞ୍ଚିବେ ସେବ୍ୟବସ୍ଥା କରନ୍ତୁ ସକାଳ ଛଅଟାରେ ଆସିକି ପାଣିକୋଇଲିରେ